ଭାରତରେ ଅନେକ ସ୍ଥାନରେ ଝିଅମାନଙ୍କୁ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନପ୍ରକାର ଜିନିଷ ସବୁ ଦିଆଯାଉଛି ଯେମିତି କି ସାଇକେଲ ଲ୍ୟାପଟପ୍ ଆଉ ପଇସା ପତ୍ର ମଧ୍ୟ ଦିଆଯାଉଛି ଆଜିକାଲି ତ ଗୋଟେ କ'ଣ ପୁଣି ସ୍କିମ୍ ବାହାରିଛି ଯେ ପୁଅପିଲା ଯେଉଁମାନେ କଲେଜରେ ପଢ଼ୁଛନ୍ତି ପୁଅ ପିଲାମାନଙ୍କୁ ନଅ ହଜାର ଆଉ ଝିଅ ପିଲାମାନଙ୍କୁ ଦଶହଜାର ଟଙ୍କା ମିଳିବ ଏମିତି ବହୁତ ପ୍ରକାର ସୁବିଧା ସବୁ ରହିଛି ତା'ଭିତରେ ଲ୍ୟାପଟପ୍ ଫାପଟପ୍ ଦେଉଛନ୍ତି ସାଇକେଲ ଦେଉଛନ୍ତି ଆଉ ଆମେ ଭାବୁଛୁ ଯେ ଯୋଜନା କରିକି ଭଲ କରିଛନ୍ତି କାରଣ ଯେଉଁମାନେ ପାଠ ନ ପଢ଼ୁଥିବେ ସେମାନଙ୍କର ଆଗ୍ରହ ହବ ଯେ ପାଠ ପଢ଼ିବା ପାଇଁ ଆମେ ସବୁ